ପୋଷାକ ପାଇଁ ଧୋଇବା ପାଇଁ ତ ମୁଖ୍ୟତଃ ମୁଁ ନିଜେ ମୋ' ପୋଷାକ ଧୋଇଥାଏ ଏ କେତେବେଳେ ପୋଖରୀରେ କେତେବେଳେ କି ଘରେ ମଧ୍ୟ କଳ ଅଛି କୂଅ ମଧ୍ୟ ଅଛି ମାନେ ସାବୁନ୍ ମଧ୍ୟ ବ୍ୟବହାର କରିଥାଏ ପୋଷାକ ଧୋଇବା ସମୟରେ ପୋଷାକ ମାନେ ଏଥିପାଇଁ ବିଭିନ୍ନ ପ୍ରକାର କେମିକାଲ୍ ତ ମିଳିଲାଣି ପୋଷାକ ଧୋଇବା ପାଇଁ କିନ୍ତୁ ସେଥିପାଇଁ ଜଳ ମଧ୍ୟ ନିହାତି ଆବଶ୍ୟକ ଯେମିତି ଜଳ ଯେମିତିକି ଅଧିକ ନଷ୍ଟ ହେବନାହିଁ ସେ ମଧ୍ୟ ଧ୍ୟାନ ଦେବା ଉଚିତ୍ ଜଳ କେମିତି ନଷ୍ଟ ହେବନାହିଁ ଅଧିକ ସେ ମଧ୍ୟ ଆମେ ପ୍ରାୟତଃ କ'ଣ କରୁଛୁ ନା ଲୁଗାପଟା ଧୋଇଲାବେଳେ ପ୍ରାୟତଃ ଆମେ ଟ୍ୟାପ୍ ଖୋଲିଦେଉଛେ ଅଧିକ ସମୟ ମାନେ ଓଦା ଓଦା କରୁଛେ ସର୍ଫରେ ବୁଡ଼ାଉଛେ ତାକୁ ପୁଣି ଧୋଉଛେ ପୁଣି ଶୁଖାଉଛେ ଆଉ ଖରା ସମୟରେ ମଧ୍ୟ ବି ଆମେ ସେମିତି ପୋଖରୀ ମଧ୍ୟ ପୋଖରୀ ବି ଯାଇ କେତେବେଳେ ସଫା କରିବାକୁ ଲୁଗାପଟା ସଫା କରିକି ଆଣିକି ବାହାରେ ଶୁଖାଏ ଖରାରେ ଏହିଭଳି ଆମର ଶୀତଦିନେ ମଧ୍ୟ ତ ଶୀତଦିନ ସେମିତି ନାହିଁ କିଛି ସବୁଠି ମାନେ ଘରେ ସଫା କରିକି ମାନେ ଶୁଖାଇଥାନ୍ତି ମାନେ ସୁନିଶ୍ଚିତ ଯେମିତି ଅଧିକ ଜଳ ନଷ୍ଟ ତ ଏମିତି ବି ପୋଖରୀ ଗଲେତ ଏମିତି ଜଳ ନଷ୍ଟ ବେଶି ହୁଏନାହିଁ କିନ୍ତୁ ଘରେ ଯେମିତି ସଫା କଲାବେଳେ ସେମାନେ ଧ୍ୟାନ ଦେବା ଉଚିତ୍ ଯେମିତି ବେଶି ଜଳ ନଷ୍ଟ ହେବନାହିଁ